ସମୁଦ୍ରରେ ଆମେ ତିନି ଚାରି ଜଣ ମିଶି ସାଙ୍ଗମାନେ ମାଛ ଧରିବାକୁ ଯାଆନ୍ତୁ ଯାଇଥାନ୍ତୁ ଏହା ଏହା ଜାଲ ଜାଲ ପକେଇ ଅନେକ ମାଛ ଅନେକ ମାଛଗୁଡ଼ିକ ମଧ୍ୟ ଧରିଥାନ୍ତି ଏହା ଏହା ଆମେ ତିନି ତିନି ଦିନ ଏହା ଏହା ଆମେ ତିନି ତିନି ଦିନ ମଧ୍ୟ ହିଁ ରହି ମାଛ ଧରିଥାନ୍ତୁ ଏହା ଅନେକ ଗୁଡ଼ି ଅନେକଗୁଡ଼ିଏ ରୋହି ବଡ଼ ରୋହି ବଡ଼ ମାଛ ରୋହି ଭାକୁର ଇଲିଶି ଗରା ଅନେକ ଅନେକ ମଧ୍ୟ ଅନେକ ଇତ୍ୟାଦି ଇତ୍ୟାଦି ମଧ୍ୟ ମାଛ ଆମେ ଧରିଥାଉ ଏହା ଏହା ମାଛକୁ ଆଣି ଗୋଟିଏ ବଡ଼ ବଡ଼ ଡ଼ବା ମଧ୍ୟରେ ରଖି ବରଫ ଦ୍ୱାରା ଏହା ମଧ୍ୟ ରଖିଥାଏ ଏହା ମାଛ ମାଛକୁ ଆଣି ମାଛକୁ ଡ଼ବାର ଧରି ରଖି ବରଫ ମଧ୍ୟ ବରଫ ଦ୍ୱାରା ଏହା ମାଛ ରଖାଇଥାଏ ମାଛକୁ ଆଣି ବଡ଼ ଗୋଟିଏ ବଡ଼ ଗୋଟିଏ ବଜାରରେ ମଧ୍ୟ ବିକ୍ରି କରାଯାଇଥାଏ ଏହା ଏହା ମଧ୍ୟ ଗୋପାଳପୁରରେ ମଧ୍ୟ ଏହା ମାଛ ଧରି ଏହା ବିକ୍ରି କରାଯାଇଥାଏ ଅନେକ ମାଛ ରୋହି ଭାକୁର ଇଲିଶି ଇତ୍ୟାଦି ଆମେ ମାଛ ଧରିଥାନ୍ତୁ ଏହା ମଧ୍ୟ ଏହା ମଧ୍ୟ ମାଛ